ଆପଣ ଦୁନିଆର ପାଞ୍ଚଟି ଦେଶର ନାମ କହିପାରିବେ କି ହଁ ମୁଁ ଦୁନିଆର ପାଞ୍ଚଟି ଦେଶର ନାମ କହିପାରିବି ସେଗୁଡ଼ିକ ହେଲା ପ୍ରଥମରେ ଇଣ୍ଡିଆ ଦ୍ୱିତୀୟରେ ପାକିସ୍ତାନ ତୃତୀୟରେ ଚାଇନା ଚତୁର୍ଥରେ ଆମେରିକା ପଞ୍ଚମରେ ଜାପାନ